ବିବାହରେ କନ୍ୟାମାନଙ୍କୁ ଅନେକ ପ୍ରକାରର ଜିନିଷ ଦିଆହେଉଛି ଯୌତୁକ ହିସାବରେ ଏମିତିକି ପୁଅ ଘରକୁ ଯୌତୁକ ହିସାବରେ ଟଙ୍କା ବି କନ୍ୟାଘରଠୁ ଦିଆ ହେଉଛି ଝିଅମାନଙ୍କୁ ଗୋଟେ ସଂସାରରେ ଯେତିକି ଜିନିଷ ସବୁ ପ୍ରୟୋଜନ ସବୁ ଜିନିଷ ବାପାଘରଠୁ ଦିଆହେଉଛି ଯେମିତିକି ଫ୍ରିଜ୍ କୁଲର୍ ଖଟ ଆଉ ଦୈନିକ ବ୍ୟବହୃତ ପ୍ରାୟତଃ ସବୁ ଜିନିଷ ଦିଆହେଉଛି ବାପାଙ୍କ ଘରଠୁ ଏଇସବୁ ଜିନିଷ ଦିଆହେଉଛିି କାରଣ ସେ ପୁଅ ଘର ଯାଇକିନା କିଛି କଥା ଯେମିତି ନଶୁଣିବ ଏମିତିକି ପୁଅମାନଙ୍କୁ ବି ପୁଅମାନଙ୍କୁ ବି ପୁଅ ଘରକୁ ବି ଦିଆହେଉଛିି ଝିଅଘରଠୁ ଯୌତୁକ ଯୌତୁକ ହିସାବରେ ପୁଅମାନଙ୍କୁ ଟଙ୍କା ଜମି ଇତ୍ୟାଦି ଅନେକ ପ୍ରକାର ଜିନିଷ ମଧ୍ୟ ଦିଆହେଉଛି ଆଉ ଝିଅ କନ୍ୟାମାନଙ୍କୁ ମଧ୍ୟ ସବୁ ପ୍ରକାର